ମୁଁ ସ୍କୁଲ୍ରେ ପଢ଼ୁେଥିବା ବେଳେ ଛୋଟ ଥିଲାବେଳେ ଦୌଡ଼ ପ୍ରତିଯୋଗିତା ଭାଗ ନେଇଥିଲି ସେତି ଜିତିଥିଲି ଦୁଇଶହ ମିଟର୍ ଥିଲା ସେ ଦୌଡ଼ଟା ସେଥିନ୍ ଜିତିଥିଲି ତା'ପରେ ହେନ୍ତା ବହୁତ୍ ଠାନ୍କେ ଗଲେ ହେନ୍ତା ଜିତି ଜିତି ଆଏଲି ତା'ପରେ ଯେତେବେଲେ ଡାକ୍ଲେ ଲୋକ୍ମାନେ ଏନ୍ତା ଦୌଡ ପ୍ରତିଯୋଗିତା କର୍ବାରକେ ବନେ ହେନ୍ତା କରି କରି ଗଲୁ ସେଥିରେ ମୁଇଁ ଗଲି ଜିତି୍ଲି ବି ବହୁତ୍ ତିନ୍ଶହ ମିଟର୍ ଜିତ୍ଲି ବହୁତ୍ ଜିତ୍ଲି ଏ ଦେଇଥିଲେ ହେନ୍ତା ପଏସା ପତର୍ ୱାର୍ଲ୍ଡ କପ୍ ହେନ୍ତା ଦେଇଥିଲେ ତା'ପରେ ହେତେ ଦିନୁ ମୁଁ ଭାବୁଚି ଯେ ଦୌଡ଼ା ମୁଇଁ ଶିଖ୍ତି ଆଉ ବହୁତ୍ ଆଗ୍କେ ଟିକେ ବଢତି ବେଲେ ଘରେ ତା'ପରେ ଯେନ୍ତା ଆଗ୍କେ ବଢ଼ିଚେଁ ବି ଏନ୍ତା ଯେନ୍ ଯେନ୍ ମାନେ ଏନ୍ତା ଗଲେ ଡାକ୍ଲେ ଜିମା ଡାକ୍ବେ ବହୁତ୍ ବି ଜିତି ହେତେବେଲେ ମତେ ଦୌଡ଼ା ପ୍ରତିଯୋଗିତା ଭଲ ଲାଗେ ସେଥିପାଇଁ ମୁଁ ଅନୁରୋଧ କରୁଛି